ମୁଁ କିଣିଥିବା ଗ୍ୟାସର ଭଲ ଗୁଣ ଗୁଡ଼ିକ ହେଉଛି ମୋର ସମୟ ବଞ୍ଚୁଛି ରାନ୍ଧୁଥିବା ବାସନ କଳା ପଡ଼ୁନାହିଁ ସଫା କରିବାକୁ ସୁବିଧା ହେଉଛି ଆମେ ବାସନ ଗୁଡ଼ିକୁ ଅଧିକ ଦିନ ବ୍ୟବହାର କରିପାରିବୁ